ମୁଁ ମୋର ଭାଇ ପାଇଁ ଉପହାର ଭାବରେ କୌଣସି ପ୍ରକାରର ଗଦ୍ୟ କିମ୍ବା କବିତାରେ ଲେଖେ କାରଣ ମୋର ଭାଇକୁ ଗଦ୍ୟ କିମ୍ବା କବିତା ବହୁତ ପସନ୍ଦ ଆସେ ସେ ଛୋଟବେଳୁ ବହୁତ ଆଗ୍ରହୀ ପଢ଼ିବାକୁ ଗଦ୍ୟ କିମ୍ବା କବିତାକୁ ସେ ବହୁତ ଆଗ୍ରହୀ ସହିତ ପଢ଼େ ତାକୁ ଗଦ୍ୟ କିମ୍ବା କବିତା ବହୁତ ଭଲ ଭାବରେ ପସନ୍ଦ ହୁଏ ତେଣୁ ମୁଁ ମୋର ଭାଇ ପାଇଁ ଉପହାର ସ୍ୱରୂପ କିମ୍ବା ଉପହାର ଭାବରେ କୌଣସି ପ୍ରକାରର ଗଦ୍ୟ କିମ୍ବା କବିତାକୁ ଲେଖେ